ମୋର ସତର ତାରିଖ ଦିନ ଜନ୍ମ ଦିନ ଅଛି ଜନ୍ମ ଦିନରେ ପ୍ରାୟତଃ ସମସ୍ତେ ଚାହାଁନ୍ତି ଯେ ନୂଆ ନୂଆ ଜିନିଷ ପିନ୍ଧିବା ପାଇଁ ଆଉ ମୋର ଇଚ୍ଛା ଅଛି ମୋତେ ବହୁତ ସାରା ଡ୍ରେସ ଅଛି ବହୁତ ସାରା ବି ଶାଢ଼ୀ ଅଛି ତଥାବି ମୋର ଇଚ୍ଛା ଅଛି ଯେ ମୁଁ ଗୋଟେ ଭଲ ଶାଢ଼ୀ ଆଣିବା ପାଇଁ ଆଉ ମୁଁ ଶାଢ଼ୀ ଦୋକାନ କୁ ମଧ୍ୟ ଯାଇଥିଲି ଆଉ ଶାଢ଼ୀ ଟିଏ ପସନ୍ଦ ବାଛିଥିଲି ବହୁତ ଶାଢ଼ୀ ଦେଖିଥିଲି ଦୁଇଟା ଗୋଟେ ସୋରୁମ୍ ନୁହେଁ ଦୁଇଟା ସୋରୁମ୍ ନୁହେଁ ମୁଁ ତିନ ତିନିଟା ସୋରୁମ୍ ଯାଇଥିଲି ବୁଲିଲି କିନ୍ତୁ ମୋର ଗୋଟେ ହେଲେ ବି ଶାଢ଼ୀ ପସନ୍ଦ ହେଲାନି ଭାଇ ଫୋନ କରିଥିଲେ ମୋତେ ଭାଇ ପଚାରିଲେ ଜନ୍ମଦିନ ପାଇଁ ତୋ ପାଇଁ କ'ଣ ନେବି ଆଉ ମୁଁ ମନ ଦୁଖଃ ରେ କହିଥିଲି ଯେ ଭାଇ ମୋର ଗୋଟେ ଶାଢ଼ୀ କିଣିବାର ବହୁତ ଇଚ୍ଛା ଥିଲା କିନ୍ତୁ ମୁଁ ଏଇଠି ଯେହେତୁ ଆମ ଗାଁ ରେ ଗାଁ ଛକରେ ଛୋଟ ଛୋଟ ଦୋକାନ ସବୁ ତେଣୁ ଭଲ ଶାଢ଼ୀଟେ ମୋ ମନପସନ୍ଦ ର ଶାଢ଼ୀଟେ ମୁଁ ପାଇପାରିଲିନି ସେଥିପାଇଁ ବହୁତ ମନ ଦୁଖଃ ହଉଛି ଆଉ ମୋର ଇଚ୍ଛା ଥିଲା ମୁଁ ମୋ ଜନ୍ମଦିନ ଦିନ ମୁଁ ଗୋଟେ ଭଲ ଶାଢ଼ୀ ପିନ୍ଧିବା ପାଇଁ ଆଉ ଭାଇଙ୍କୁ ଏସବୁ କହିଥିଲି ଭାଇ ଏକଥା ଶୁଣି ସେ ଯାଜପୁର ରୁ ଆସିବା କଥା ତ ସେ ଯାଜପୁର ରେ ଯେହେତୁ ଭଲ ଭଲ ଦୋକାନ ଅଛି ସେ ଯାଇଥିଲେ ଦୋକାନକୁ ଦୋ ସୋରୁମ୍ କୁ ସବୁ ଯାଇଥିଲେ ସେ ସୋରୁମ୍ ରୁ ଛିଡ଼ାହେଇ ମୋତେ ବି ଭିଡ଼ିଓକଲ୍ କରିଥିଲେ ମୁଁ ଦେଖିଥିଲି ବହୁତ ପ୍ରକାର ଶାଢ଼ୀ ଦେଖିଲି ଆଉ ତାପରେ ଗୋଟିଏ ଶାଢ଼ୀ ମୋର ପସନ୍ଦ ହେଇଥିଲା ଆଉ ସେ ଶାଢ଼ୀ ଟି ଭାଇ ଆଣିଥିଲେ ସେ ଶାଢ଼ୀ ସାଙ୍ଗରେ ତାଙ୍କର ପସନ୍ଦର ସେ ବି ଗୋଟେ ଶାଢ଼ୀ ଆଣିଥିଲେ ଯେଉଁଟାକି ମୋ ଶାଢ଼ୀ ଠାରୁ ମୋ ପସନ୍ଦ କରିଥିବା ଶାଢ଼ୀ ଅପେକ୍ଷା ଭାଇଙ୍କ ଶାଢ଼ୀଟା ବହୁତ ପସନ୍ଦ ହଉଥିଲା ଘର ପାଖରେ ସମସ୍ତେ ଦେଖିଲେ ବହୁତ ସୁନ୍ଦର ଲାଗୁଛି କହିଲେ ଆଉ କେତେ ଟଙ୍କା ନେଇଥିବ ବୋଲି ପଚାରିଲେ ମୁଁ ଯେହେତୁ କିଣିନି ମୁଁ ତାର ରେଟ୍ ଜାଣିନି ତେଣୁ ମୁଁ ତାର ରେଟ୍ କହିପାରିଲିନି ଆଉ ସେ ଶାଢ଼ୀ ଦୁଇଟାଯାଙ୍କର ବ୍ଳାଉଜ ମଧ୍ୟ ମୁଁ ସିଲେଇ କରିବାକୁ ଦେଇଥିଲି ଆଉ ଆଜିକାଲି ତ ଦେଖୁଛନ୍ତି ଏସବୁ ଆଜିକାଲି ଡିଜାଇନ କେମିତି ସବୁ କରିକି ପିନ୍ଧୁଛନ୍ତି ଶାଢ଼ୀ ବ୍ଳାଉଜ ଆଉ ସେ ଶାଢ଼ୀ ଦୁଇଟା ଏତେ ସୁନ୍ଦର ହୋଇଥିଲା ଯେ ତା ବ୍ଳାଉଜ ପିସ୍ ବି ବହୁତ ସୁନ୍ଦର ଆସିଥିଲା ଆଉ ମୁଁ ଲମ୍ବା ହାତ ବ୍ଲାଉଜ ପିନ୍ଧିବା ପାଇଁ ବହୁତ ପସନ୍ଦ କରେ ମୁଁ ଯେଉଁ ଟେଲର୍ ପାଖକୁ ଯାଇଥିଲି ସିଏ ମୋ ସାଙ୍ଗ ର ଭାଉଜ ଆଉ ତାଙ୍କୁ ମୁଁ ମନ ଖୋଲିକି କହିପାରିଲି ଯେ ମୋର ଏଇଭଳିଆ ଡିଜାଇନ ଦରକାର କି ଏଇଭଳିଆ କରିବା ଦରକାର ଏମିତି ହବା ଦରକାର ଛୋଟ ପିଠି ହବା ଦରକାର ସେ ବି ସ୍ ଭଲ ସିଲେଇ କରନ୍ତି ତାଙ୍କ ପାଖରେ ସିଲେଇ କରିବା ପାଇଁ ଦେଇକି ଆସିଲି ଦେଇକି ଆସିଲାପରେ ମୋ ଜନ୍ମଦିନ ଦିନ ପୂର୍ବଦିନ ଯାଇକି ଭାଉଜଙ୍କଠୁ ମୁଁ ବ୍ଳାଉଜ ଦୁଇଟି କୁ ଆଣିଥିଲି ଆଉ ବ୍ଳାଉଜ ଦୁଇଟା ବହୁତ ସୁନ୍ଦର ହେଇଥିଲା ଆଉ ବହୁତ କାମ ବି ହେଇଥିଲା ସେ ଭାଉଜଙ୍କୁ ପଇସା ଦେଇ ମୁଁ ବ୍ଲାଉଜ ଦୁଇଟିକୁ ଆଣିଥିଲି ସ ତା ପରଦିନ ସକାଳୁ ଗାଧୋଇ ପାଧୋଇ ମୁଁ ମନ୍ଦିର ଯାଇଥିଲି ଗୋଟେ ଶାଢ଼ୀ ମନ୍ଦିର ଗଲାବେଳେ ପିନ୍ଧିଥିଲି ଆଉ ଗୋଟେ ଶାଢ଼ୀ କେକ୍ କାଟିଲାବେଳକୁ ରଖିଥିଲି ଯେଉଁଟା ମନ୍ଦିର ପିନ୍ଧିକି ଯାଇଥିଲି ସେଇଟା ହଉଛି ଭାଇଙ୍କ ଶାଢ଼ୀ ଭାଇଙ୍କ ଶାଢ଼ୀ ପିନ୍ଧିଥିଲି ଆଉ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲି ଆଉ ମନ୍ଦିର ଗଲାବେଳେ ରାସ୍ତା ରେ ଯେଉଁମାନେ ବି ଦେଖିଲେ ସମସ୍ତେ କହୁଥିଲେ ଯେ ଶାଢ଼ୀଟି ବହୁତ ସୁନ୍ଦର ହେଇଛି ମୁଁ ଆଗରେ ନ କହିଲେ ମଧ୍ୟ ମୋ ପଛରେ କଥାବାର୍ତ୍ତା ହଉଥାଆନ୍ତି ଏ ଶାଢ଼ୀ ରେ ଭ ବହୁତ ସୁନ୍ଦର ହେଇଛି ତେଣୁ ଆର ରେଟ୍ କେତେ ହେଇଥିବ ବହୁତ ଅଧିକ ହେଇଥିବ ମନ୍ଦିରରେ ରେ ବି ପହଞ୍ଚିଲା ବେଳେ ମୋତେ କିଛି ଲୋକ ପଚାରିଥିଲେ ଆଉ ଝିଅ ଏ ଶାଢ଼ୀଟି କେତେ ଟଙ୍କା ନେଇଥିଲା ବହୁତ ସୁନ୍ଦର ଦେଖାଯାଉଛି ତ କିଏ ଦେଇଥିଲା ନା କିଣିଥିଲୁ ମୁଁ କହିଲି ନାହିଁ ନାହିଁ ମୋ ଜନ୍ମଦିନ ପାଇଁ ମୋ ଭାଇ ଆଣିଛନ୍ତି ବହୁତ ସୁନ୍ଦର ହେଇଛି ଏମିତି କହିଲେ ତାପରେ ମୁଁ ଘରକୁ ଆସିଲି ଜନ୍ମଦିନ ପାଇଁ କିଛି ରୋଷେଇର ବ୍ୟବସ୍ଥା ବି ହେଇଥିଲା ରୋଷେଇ ମଧ୍ୟ ମୋ ସାଙ୍ଗମାନେ ବି ଘରକୁ ଆସିଥିଲେ ରୋଷେଇ ବାସ କଲୁ କଲାପରେ ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ପରେ ଆମର ବଡ଼େ କେକ୍ କାଟିବା ପାଇଁ କିଛି ପ୍ରିପାରେଶନ ଚାଲିଲା ସବୁ ସଜଡ଼ା ସଜୁଡ଼ି କଲୁ ସଜଡ଼ା ସଜୁଡ଼ି କଲାପରେ କେକ୍ କାଟିବା ପାଇଁ ଟାଇମ ହେଲା କେକ୍ ମଧ୍ୟ କାଟିଲି କେକ୍ କାଟିଲି ମୁଁ ମୁଁ ଯେଉଁ ଶାଢ଼ୀଟି ପସନ୍ଦ କରିଥିଲି ସେ ଶାଢ଼ୀଟିକୁ ପିନ୍ଧିଥିଲି ଆଉ ସେ ଶାଢ଼ୀ ପିନ୍ଧି କେକ୍ କାଟିଲା ପରେ ବି ସେ ଶାଢ଼ୀ ରେ ବି ମୁଁ ବହୁତ ସୁନ୍ଦର ଦେଖାଯାଉଥିଲି ତାପରେ କେକ୍ କାଟି ସାରିଲା ପରେ ଆମେ ସାଙ୍ଗ ହୋଇ ବହୁତ ଫଟୋ ଉଠାଇ ଥିଲୁ ଫଟୋ ରେ ବି ଶାଢ଼ୀ ଗୁଡ଼ାକ ବହୁତ ଭଲ ଦେଖାଯାଉଥିଲା ଆଉ ଭଲ ମଧ୍ୟ ଫଟୋ ଆସୁଥିଲା ତେଣୁ ସେ ଶାଢ଼ୀ ଦୁଇଟାଙ୍କ ମୋର ବହୁତ ଶାଢ଼ୀ ଅଛି କିନ୍ତୁ ସେଇ ଶାଢ଼ୀ ଦୁଇଟା ସବୁଠାରୁ ଭଲ ହୋଇଥିଲା ଯେହେତୁ ଭାଇ ଦେଇଛନ୍ତି ଗିଫ୍ଟ ରେ ତେଣୁ ବହୁତ ଭଲ ହେଇଛି ଆଉ ସେ ଶାଢ଼ୀକୁ ମୁଁ ସବୁଦିନ ପାଇଁ ବାହାହେଇକି ଯିବା ପର୍ଯ୍ୟନ୍ତ ବି ମନେ ରଖିଥିବି ଆଉ ସେ ଶାଢ଼ୀ କୁ ମୁଁ ସବୁବେଳେ ଯେକୌଣସି ପାର୍ଟି ହଉ ପୋଗ୍ରାମ ହଉ କିମ୍ବା ମନ୍ଦିର ହେଉ କିମ୍ବା ଦେବ ଯେ କୌଣସି ସ୍ଥାନ କୁ ମୁଁ ଯାଏ ସେ ଶାଢ଼ୀଟି କୁ ପିନ୍ଧି ଯିବି ଆଉ ସେ ଶାଢ଼ୀଟି ପିନ୍ଧିଲେ ମୁଁ ସବୁବେଳେ ମୋ ଭାଇର ସ୍ମୃତି ବୋଲି ମନେ ରଖିପାରିବି ତେଣୁ ମୁଁ ମରିବା ଯାଏଁ ସେ ଶାଢ଼ୀ ଟିକୁ କେବେହେଲେ ଚିରିବାକୁ ଦେବିନି କି ଫୋପାଡ଼ିବାକୁ ଦେବିନି ସେ ଶାଢ଼ୀଟି ମୋର ଗୋଟେ ଅମ୍ ଅଭୁଲା ସ୍ମୃତି ଭାବରେ ରହିବ ତେଣୁ ସେ ଶାଢ଼ୀଟି ମୋର ବହୁତ ପସନ୍ଦ ଆଉ ଶାଢ଼ୀ ପିନ୍ଧିବା ମୋର ଗୋଟେ ବହୁତ ସଉକ ମଧ୍ୟ ଆଉ ଶାଢ଼ୀ ପିନ୍ଧିଲେ ମୁଁ ବି ବହୁତ ସୁନ୍ଦର ଦେଖାଯାଏ ତେଣୁ ଶାଢ଼ୀ ହେଉଛି ମୋର ବହୁତ ପସନ୍ଦ